ଆଜିକାଲି ଲୋକମାନେ ବିଭିନ୍ନ ପ୍ରକାର ଦୁଃସାହସିକ କ୍ରୀଡ଼ା ଏବଂ ସେ ସେ କ୍ରୀଡ଼ା ସମ୍ବନ୍ଧିତ ବହୁ କାର୍ଯ୍ୟକଳାପରେ ଅଂଶଗ୍ରହଣ କରିବାକୁ ତାଙ୍କର ଆଗ୍ରହ ରହିଥାଏ ସେମାନେ କେମିତି ଅନ୍ୟମାନଙ୍କଠାରୁ ଆହୁରି ଦୁଃସାହସିକ କ୍ରୀଡ଼ା ପ୍ରୋତ୍ସାହନ କରିପାରିବେ ଏବଂ ଲୋକମାନଙ୍କ ପ୍ରଶଂସା ପାଇପାରିବେ ସେଥିପାଇଁ ସେମାନେ ସବୁକିଛି କରିବାକୁ ପ୍ରସ୍ତୁତ ଥାଆନ୍ତି ଯେମିତି ପାହାଡ଼ ଚଢ଼ିବା ହଉ କିମ୍ବା ଦଉଡ଼ି ଚଢ଼ିବା କିମ୍ବା ନିଆଁରେ ଚାଲିବା ଇତ୍ୟାଦି ସେମାନେ କରିବାକୁ ପଛଘୁଞ୍ଚା ଦେଇଥାନ୍ତି ପୁଣି ସ୍କୁବା ଡାଇଭିଂ ମାନେ ସମୁଦ୍ର କୂଳରେ ସେମାନେ ଅକ୍ସିଜେନ୍ ଲଗେଇକି ସେମାନେ ସ୍କୁବା ଡାଇଭିଂ କରିଥାନ୍ତି ଏବଂ ସମୁଦ୍ର ଭିତରରେ ଥିବା ବିଭିନ୍ନ ପ୍ରକାର ଚଳଚଳ ଜୀବ କିମ୍ବା କୌଣସି ଜିନିଷ ଉପରେ ଅନୁଧ୍ୟାନ କରିବାକୁ ସେମାନେ ତାହା ମଧ୍ୟକୁ ଡ୍ରାଇଭିଂ କରିଥାନ୍ତି ଏବଂ ସେ ଭିତରେ କ'ଣ କଣ ଥାଏ ଦେଖିଥାନ୍ତି ଏବଂ ତାପରେ ସେମାନେ ସେଠାରୁ ବାହାରକୁ ଆସିଥାନ୍ତି ପୁଣି ଜଳ କ୍ରୀଡ଼ା ଆଜିକାଲି ଜଳ କ୍ରୀଡ଼ା କରିବା ପାଇଁ ବିଭିନ୍ନ ଜାଗାରେ ଜଳ କ୍ରୀଡ଼ା ସେଣ୍ଟର ଗୁଡ଼ିକ ଖୋଲିଲାଣି ସେଠାରେ ଲୋକମାନେ ଟିକେଟ କାଟି ଭିତରକୁ ଯାଉଛନ୍ତି ଏବଂ ସେଠାରେ ଜଳ କ୍ରିୟାର ଖୁବ ମଜା ନଉଛନ୍ତି ସେଠାରେ ଆମେ ପାଣିରେ ବିଭିନ୍ନ ପ୍ରକାର ସନ୍ତରଣ କରିବା ପାଇଁ ବିଭିନ୍ନ ପ୍ରକାର ଓସ ଥାଏ ସେ ସେଗୁଡ଼ିକୁ ଆମେ ସେଠାରେ କରିଥାଉଁ ପୁଣି ସେଠାରେ ଆମେ ୱାଇଣ୍ଡ ସ୍କୋର୍ପିଂ ମଧ୍ୟ କରିଥାଉଁ ଏହା ଏକ ଖୁବ ଦୁଃସାହସିକ କ୍ରୀଡ଼ା କିନ୍ତୁ ଆଜିକାଲି ଲୋକମାନେ ଯେତେ ଦୁଃସାହସିକ କ୍ରୀଡ଼ା ହଉ ପଛେ ସେଗୁଡ଼ିକ କରିବା ପାଇଁ ଆହୁରି ଆଗ ଆଗଭର ହଉଛନ୍ତି ଏବଂ ତାହାକୁ କରୁଛନ୍ତି ଏହାଦ୍ୱାରା କିଛି ପର୍ଯ୍ୟଟକ ମଧ୍ୟ ଆଘାତ ପାଇଥାନ୍ତି କିନ୍ତୁ ସେଗୁଡ଼ିକ ସେମାନେ ଭୃକ୍ଷେପ କରି ନକରି ପୁଣି ସେହି ଦୁଃସାହସିକ କ୍ରୀଡ଼ାମାନ କରିଥାନ୍ତି